ଅର୍ଡ଼ର୍ ଡ଼େଲିଭରି କରିବାକୁ କେତ୍ ଅର୍ଡ଼ର୍ ଡ଼େଲିଭରି ହେବାକୁ କେତେ ସମୟ ଲାଗିବ ଯାଞ୍ଚ କରନ୍ତୁ ମୁଁ ଖାଦ୍ୟ ପାଇଁ ଅର୍ଡ଼ର୍ ଦେଇଛିି ମୁଁ ବହୁତ ମାନ ମୋତେ ବହୁତ ଭୋକ ଲାଗିଛି ମୁଁ ପୁରା ଅପେକ୍ଷା ମୁଁ ପୁରା ବ୍ୟଗ୍ରର ସହ ଅପେକ୍ଷା କରିଛି ମୋର ଖାଦ୍ୟ ଆସିଲେ ମୁଁ ଖାଇବି ମୋତେ ଜୋର ଭୋକ ପାଇଛି ଆଉ ସେ ଡ଼େଲିଭରି ବାଲା କେଉଁଠି ହେଲାଣି କ'ଣ କଲାଣି ଦେଖିବା ପାଇଁ ମୁଁ ସେ ଆପ୍ ଡ଼ାଉନଲୋଡ଼୍ କରିକି ଲୋକେସନ୍ ଦେଖୁଥିଲି ଡ଼େଲିଭରି ବାଲା କେତେ ବାଟ ହେଲାଣି କେଉଁଠି ହେଲାଣି କେତେବେଳେ ଆସି ପହଞ୍ଚିବ ମୁଁ ସେ ଆପ୍ ଡାଉନଲୋଡ଼୍ କରିକି ଦେଖୁଥିଲି ହଁ ଦେଖିଲି ତାପରେ ମାନେ ଦେଖି ଦେଖି ଦେଖି ଯେତେ ପାଖେଇ ଆସୁଛି ଯେତେ ପାଖେଇ ଆସୁଛି ଦେଖି ଦେଖି ଭଲ ଲାଗୁଛି ତାପରେ ସିଏ ମୋତେ ଆସିକି ମୋର ଖାଦ୍ୟ ଆସିକି ମୋ ପାଖରେ ପହଞ୍ଚେଇଦେଲେ ଡ଼େଲିଭରି ଡ଼େଲିଭରି ବାଲାକୁ ବହୁତ ବହୁତ ଧନ୍ୟବାଦ